ହ୍ୟାଲୋ ହଁ ଅଟୋ ଡ୍ରାଇଭର୍ ହଁ ମୁଁ ଦୀପ୍ତି ଯେଉଁ ତୁମ ଗାଡ଼ି ବୁକ୍ କରିଥିଲି ହଁ ଭାଇନା ମାନେ କ'ଣ ହେଲା ହଁ ଯୋ କ୍ରିଷ୍ଟିଆନ୍ ମେଡିକାଲ୍ ଛକରେ ମୋତେ ନେବେ କହିକି କହିଥିଲି ହଁ ଆକଚୁଲି ମୋର ଗୋଟେ ପ୍ରବ୍ଲେମ୍ ହେଲା ମାନେ ହଁ ଆମ ଘରେ ଟିକେ ମମିଙ୍କ ଦେହ ଟିକେ ଭଲ ନଥିଲା ଆଉ ତାଙ୍କ ମେଡ଼ିସିନ୍ ବି ମୋ ପାଖରେ ରହି ଯାଇଥିଲା ତ ସେଇଟା ମୁଁ ଫେରାଇବା ପାଇଁ ଗଲି ତ ସେଠିରୁ ମାର୍କମା ଟେମ୍ପଲ୍ ଟିକେ ପାଖ ହେବ ତ ତେଣୁ ସେଇଠି ମୁଁ ଅଛି ହଁ ତୁମେ ସେଠିକି ଆଣି ହଉ ତୁମେ ସେଇଠି ଆସିଲେ ଭଲ ହେଇଥାନ୍ତା ହଁ ଟିକେ ପ୍ରବ୍ଲେମ୍ ହେଲା ତ ମମୀଙ୍କର ବି ପି ଟିକେ ହାଇ ଥାଉଛି ତାଙ୍କ ମେଡ଼ିସିନ୍ ମୋ ବ୍ୟାଗରେ ରହି ଯାଇଥିଲା ତେଣୁ ସେଇଟା ଫେରାଇବା ପାଇଁ ଗଲି ଆଉ ସେଥିପାଇଁ ମୁଁ ଆହୁରି ଏତେ ଦୂର ତ ଆସି ପାରିବିନି ତେଣୁ ଇଆଡ଼େ ସେ ମାର୍କମା ମନ୍ଦିର ଛକରେ ମୁଁ ଜଗିଥିବି ତୁମେ ନେଇ ଅଟୋ ଧରିକି ଆସିଲେ ମୁଁ ହଁ ହଁ ଦୟାକରି ଟିକେ ହଁ ନା ସେ ମେଡ଼ିକାଲ୍ ଛକ ନାହିଁ ଏବେ ସେ ମାର୍କମା ଟେମ୍ପଲ୍ ସାଇଡ଼୍ରେ ମୁଁ ଥିବି ତୁମେ ସେଇଠି ଆସ ଆଜ୍ଞା

ହଁ ମାର୍କମା ସାଇଡ଼୍ରେ ସେ ଗଛ ଗୋଟେ ଅଛି ସେ ପାଖରେ ମୁଁ ବସିଥିବି ଗଛ ପାଖରେ ବସିବା ପାଇଁ ଜାଗା ଅଛି ହଁ ସେ ଫ୍ରଣ୍ଟରେ ମାର୍କମା ଟେମ୍ପଲ୍ ଫ୍ରଣ୍ଟରେ ଏକା ହଁ ଯେଉଁ ଏଣ୍ଟ୍ରି ଗେଟ୍ ଅଛି ନା ତା ଫ୍ରଣ୍ଟରେ ଏକା ବସିଥିବି ହଉ ରଖୁଛି ଆଜ୍ଞା ଧନ୍ୟବାଦ